ମୁଁ ଯେଉଁ ଗିଜର ଟି କିଣିଛି ତାର ଭଲ ଗୁଣ ଗୁଡ଼ିକ ହେଲା ଏହା ହାଲୁକା ହୋଇଥିବାରୁ ଏହାକୁ ଲଗାଇବାରେ କୌଣସି ଅସୁବିଧା ହେଲା ନାହିଁ ଏବଂ ଏହାର ତାପ ନିୟନ୍ତ୍ରଣ ମୋତେ ବେଶ ପସନ୍ଦ ଆସିଲା ଏବଂ ଯେଉଁ ଉଦ୍ଦେଶ୍ୟରେ ମୁଁ କିଣିଥିଲି ତାହା ପୁରଣ ହୋଇଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ